ପଶୁମାନଙ୍କୁ ଚରିବା ପାଇଁ ଆମ ପଡ଼ିଆରେ ଗୋରୁଚଲକ ପଡ଼ିଆ ମାନଙ୍କରେ ଆମ ଅଞ୍ଚଲରେ ଚାଷ କରିଦେବା କାରଣରୁ ପଶୁମାନଙ୍କୁ ଚରିବା ପାଇଁ ଘାସ ମିଳୁନାହିଁ ଖରାପ ଜଳବାୟୁ ପରିବେଶ କଠିନ ପାଣିପାଗ ଯୋଗୁଁ ପଡ଼ିଆ ଆମ ପଡ଼ିଆରେ ଘାସ ମିଳୁନାହିଁ ଆଉ ଆମ ଅଞ୍ଚଲରେ ପ୍ଲାଷ୍ଟିକ୍ ଡବା ପ୍ଲାଷ୍ଟିକ୍ ବୋତଲ ଭଳି ପ୍ଲାଷ୍ଟିକ୍ ଜିନିଷକୁ ମାଟିରେ ଫେକି ଦେବା କାରଣରୁ ମାଟିରୁ ଘାସ ବାହାରୁନାହିଁ ଖରାପ ଜଳ ଓ ଖରାପ କାଗଜ ଜଳ ଅଭାବ ଇତ୍ୟାଦିରେ ପରିବେଶ ପରିବର୍ତ୍ତନ ହେଉଛି କୌଣସି ପଶୁମାନେ ଖରାପ ପ୍ରଭାବ ଦେଖୁଛନ୍ତି ସେହିପାଇଁ ଆପଣଙ୍କୁ ଅନୁରୋଧ କରୁଛୁ କି ପଶୁମାନଙ୍କୁ ଧ୍ୟାନରେ ରଖନ୍ତୁ